ହ୍ୟାଲୋ ସାର୍ ନମସ୍କାର ମୁଁ ଦୀପ୍ତିଶ୍ରୀ ସାହୁ ମୁଁ ନିଶା ହୋଟେଲ୍ରୁ ଅର୍ଡ଼ର୍ କରିଛି ସେହି ଅର୍ଡ଼ର୍ କରିଥିବା ସମୟରେ ମୋ ଖାଦ୍ୟରେ କିମ୍ବା ଘର ପରିବାର ପାଇଁ ଯେଉଁ ଖାଦ୍ୟ ଆସିଛି ସେଥିରେ ଲୁଣ ଏବଂ ଚିନିର ମାତ୍ରା ଅଧିକ ହୋଇଛି ସେଥିପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ତେଲ ମସଲା ଜିନିଷ କମ୍ କରିବେ ଏବଂ ମୋର ଆସିଡ଼ିଟି ଅଛି ଏବଂ ହାଇ ବ୍ଲଡ଼୍ ପ୍ରେସର୍ ଥିବାରୁ ମୋତେ ଲବଣଯୁକ୍ତ ଖାଦ୍ୟ କମ୍ କରିବାକୁ ପଡ଼ୁଛି ସେଥିଯୋଗୁଁ ଆପଣଙ୍କୁ ଲବଣଯୁକ୍ତ ଖାଦ୍ୟ କମ୍ କରିବାକୁ ଅନୁରୋଧ କରୁଛି